ଆଧୁନିକ ଓଡ଼ିଆ ସାହିତ୍ୟର ନବ ନିର୍ମାତା ଭାବେ ଫକୀରମୋହନ ସେନାପତି ବହୁ ଗୌରବର ଅଧିକାରୀ ଏକାଧାରରେ ସେ ଥିଲେ ବ୍ୟାସକବି କବି ସମ୍ରାଟ ଏବଂ ସରସ୍ଵତୀ ଫକୀରମୋହନ ଅନୁବାଦ ପାଠ୍ୟପୁସ୍ତକ ଭ୍ରମଣ ବୃତ୍ତାନ୍ତ ପ୍ରବନ୍ଧ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗ ତ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ସେ ତାଙ୍କ ପ୍ରତିଭାର ଅନନ୍ୟ ଶ୍ୱଖାର ପ୍ରଦାନ କରିପାରିଛନ୍ତି ତାଙ୍କ ରେବତୀ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ର ଗଳ୍ପ ଓ ଛ ମାଣ ଆଠ ଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ ଫକୀରମୋହନଙ୍କ ବ୍ୟତୀତ ଅନ୍ୟ କୌଣସି ସାହିତ୍ୟ ଶ୍ରଷ୍ଠାଙ୍କ ଆଦ୍ୟ ସୃଷ୍ଟି ଏପରି ସଫଲ ହୋଇପାରି ନାହିଁ ତାଙ୍କ ରଚନା ଗୁଡ଼ିକ ମଧ୍ୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନ ରଚିତ ରାମାୟଣ ମହାଭାରତ ଶ୍ରୀମଦ ଭାଗବତ ଗୀତା ଉପନିଷଦର ଓଡ଼ିଆ ଅନୁବାଦ ଭାରତର ଇତିହାସ ବ୍ୟାକରଣ ଆଜ୍ଞାମାଲ ଆଦୀପ ପାଠ୍ୟପୁସ୍ତକ ଗଳ୍ପସ୍ୱଳ୍ପ ସନିହିତ କ୍ଷୁଦ୍ର ଗଳ୍ପ ଛଅ ମାଣ ଆଠ ଗୁଣ୍ଠ ଲଛମା ମାମୁଁ ପ୍ରାୟଶ୍ଚିତ ଆଦି ଉପନ୍ୟାସ ବୌଦ୍ଧ ଅବତାର ପୁଷ୍ପମାଳା ଉପହାର ଅବସର ବାସରୀ ଧୂଳି ଆଦି କାବ୍ୟକବିତା ଆତ୍ମଜୀବନ ଚରିତ ଓ କିଛି ପ୍ରବନ୍ଧ ଅନ୍ୟତମ ବଳରାମ ଦାସ ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ କବି ଉତ୍କଳୀୟ ବୈଷ୍ଣବ ଧର୍ମର ଜଣେ ପ୍ରଧାନ ପ୍ରଭକ୍ତା ଭାବରେ ଶ୍ରୀ ଅଗ୍ରଗଣ୍ୟ ତାଙ୍କ ପିତାଙ୍କ ନାମ ସୋମନାଥ ମହାପାତ୍ର ଓ ମାତାଙ୍କ ନାମ ମହାମାୟା ଦେବୀ ତାଙ୍କ ପିତା ଗଜପତି ପ୍ରତାପ ରୁଦ୍ରଙ୍କର ଜଣେ ମନ୍ତ୍ରୀ ଥିଲେ ତେଣୁ ବଳରାମ ଦାସ ବାଲ୍ୟ କାଳରେ ଉପଯୁକ୍ତ ଶିକ୍ଷା ଅର୍ଜନ କରିଥିବାର ଅନୁମାନ କରାଯାଏ ବଳରାମ ଦାସ ପୁରୀ ବାଙ୍କି ମୁହାଣ ନିକଟରେ ବାସ କରୁଥିଲେ ଓ ଗନ୍ଧର୍ବ ମଠ ତାଙ୍କର ସାଧନା ପୀଠସ୍ଥଳୀ ଥିଲା ବୋଲି କୁହାଯାଏ ବାଲ୍ୟରୁ ସେ ପୁରୀକ୍ଷେତ୍ର ସହ ସମ୍ପୃକ୍ତ ହୋଇ ସେଠାରେ ପଣ୍ଡିତମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ କବି ପ୍ରତ୍ୟେକ କ୍ଷେତ୍ରରେ ଜଗନ୍ନାଥଙ୍କୁ ତାଙ୍କର ଆରାଧ୍ୟ ଦେବତା ବୋଲି ସ୍ୱୀକାର କରିଛନ୍ତି ଜଗମୋହ ରାମାୟଣ ବଲରାମ ଦାସଙ୍କର ସର୍ବଶ୍ରେଷ୍ଠ କୃତି ଏହା ବୃତରେ ରଚିତ ହୋଇଥିବାରୁ ଦାଣ୍ଡି ରାମାୟଣ ଭାବରେ ପରିଚିତ ଜଗମୋହନ ରାମାୟଣ ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ ଅଟେ